ମୁଁ କଳ୍ପନା ଚାୱଲାଙ୍କ ବିଷୟରେ କହିବା ପାଇଁ ଚାହୁଁଛି କଳ୍ପନା ଚାୱଲା ଭାରତର ପ୍ରଥମ ମହିଳା ମହାକାଶଚାରୀ ତାଙ୍କ ଜନ୍ମ ଉଣେଇଶି ଶହ ବାଷଠି ମସିହା ମାର୍ଚ୍ଚ ସତର ତାରିଖରେ କରାଲ୍ର ହରିୟାଣା ରାଜ୍ୟରେ ହୋଇଥିଲା ସେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପି ଏଚ ଡ଼ି କରିଥିଲେ ପିଲାଦିନରୁ କଳ୍ପନା ଚାୱଲାଙ୍କର ମହାକାଶ ଯିବା ଏବଂ ଏହାର ରହସ୍ୟ ବିଷୟରେ ଜାଣିବାକୁ ଇଚ୍ଛା କରିଥିଲେ

ଉଣେଇଶି ଶହ ଅଠାଅଶୀ ମସିହାରେ ସେ ନାସାରେ ଯୋଗଦେଇଥିଲେ ସେ ନଭେମ୍ବର ନଭେମ୍ବର ଉଣେଇଶି ଶହ ସତାନବେ ମସିହାରେ ତାଙ୍କର ପ୍ରଥମ ମହାକାଶଯାତ୍ରା ଆରମ୍ଭ କରିଥିଲେ ସେ ମହାକାଶରେ ଯିବାରେ ଭାରତର ପ୍ରଥମ ମହିଳା ପ୍ରଥମ ମହିଳା ମହାକାଶଯାତ୍ରୀ ହୋଇଥିଲେ ଏହାପରେ ସେ ଦ୍ୱିତୀୟ ଥର ମହାକାଶଯାତ୍ରା ପାଇଁ ମନୋନୀତ ହୋଇଥିଲେ ଦ୍ୱିତୀୟ ଥର ଯାତ୍ରା କଲାବେଳେ ସାତ ଜଣ ସଦ୍ୟସଙ୍କ ମଧ୍ୟରେ ସେ ଥିଲେ ଏହି ଯାତ୍ରା ସାରି ଦୁଇ ହଜାର ତିନି ଫେବୃଆରୀ ମାସ ଏକ ତାରିଖରେ ସେ ପୃଥିବୀକୁ ଫେରି ଆସୁଥିବା ବେଳେ ଦୁର୍ଘଟଣାରେ ତାଙ୍କ ସହ ଅନ୍ୟ ସଦସ୍ୟଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ତେଣୁ ମୁଁ କଳ୍ପନା ଚାୱଲାଙ୍କ ପାଇଁ ମଧ୍ୟ ବହୁତ ଗର୍ବିତ ଅନୁଭବ କରୁଛି